ଆଗ ସମସ୍ତେ ଗାଈ ଛେଳି ମେଣ୍ଢା ଶୁଆ ଏଗୁଡ଼ାକ ସମସ୍ତେ ରଖୁଥିଲେ କିନ୍ତୁ ଏବେ ଆଉ କେହି ରଖୁନାହାନ୍ତି ଏବେ ସମସ୍ତେ ପ୍ରାୟତଃ କୁକୁର ପୋଷୁଛନ୍ତି ଘରେ ଆଉ ପ୍ରାୟ ପ୍ରାୟ କେହି ଗାଈ ରଖୁଛନ୍ତି ହେଲେ ଆଉ ସାଙ୍ଗରେ ଛେଳି ମେଣ୍ଢା ମଇଁଷି ଏଇଗୁଡ଼ାକ ରଖୁନାହାନ୍ତି କ'ଣ ପାଇଁ ନା ଦରଦାମ ବୃଦ୍ଧି ସେମାନଙ୍କୁ ରଖିଲେ ତ ଖାଲି ହେବନି ସେମାନଙ୍କୁ ସେମିତି ଖାଦ୍ୟ ପଦାର୍ଥ ଦେବାର ଅଛି ତାଙ୍କ ପାଇଁ ଗାଧୁଆ ପାଧୁଆ ତାଙ୍କ ପାଇଁ ରହିବା ପାଇଁ ସେତିକି ଜାଗା ଦରକାର ଖାଇବା ପାଇଁ କୁଣ୍ଡା ତାଙ୍କ ପାଇଁ ପ୍ରପର ଯେମିତି ସେମାନେ ଯୋଉ ସବୁ ଜିନିଷ ସବୁଜ ଘାସ ଡାଳ ପତ୍ର ଯୋଉ ଖାଇବେ ସେହି ସବୁ ଜିନିଷ ସେମାନଙ୍କୁ ଯୋଗାଇ ଦେବାକୁ ପଡ଼ିବ କିନ୍ତୁ ଆମେ ସେସବୁ ଯୋଗାଇ ପାରୁନଥିବାରୁ ସମସ୍ତ ଆଉ ଆମେ ପଶୁ ରଖୁନାହୁଁ ପ୍ରାୟତଃ କିଏ କିଏ ଘରେ ଗାଈ ରଖୁଛନ୍ତି ଆଉ କିନ୍ତୁ ବେଶୀ କୁକୁର ହିଁ ସମସ୍ତେ ରଖୁଛନ୍ତି ଆଉ ଆଗ ଭଳିଆ ପଶୁ ଘରେ କେହିଁ ରଖୁନାହାନ୍ତି